ହଁ ମୁଁ ଜଗତସିଂହପୁର ଜିଲ୍ଲାରୁ ତ ପାଠପଢ଼ା ସାରି ମୋର କଟକରେ ଯିବାର ଥିଲା ପାଠପଢ଼ା ଆଗକୁ ପଢ଼ିବାର ଥିଲା ତ ମୋତେ ନୂଆ ସହରକୁ ଯାଇ ନୂଆ କିଛି ଜାଣିବାର ଥିଲା ତ ମୋତେ କିଛି ହଠାତ୍ ନା ମୋର ଖାତା ବହି ଜରୁରୀ ହେଲା ତ ମୋତେ ପାଖ ରୋଡ୍ ଉପରକୁ ଯାଇକି ଦେଖିଲି ସେଠି କିଛି ଗାଡ଼ି ଅଛି ବଟ୍ ମୋତେ ନୂଆ ଯାଇକି ତ ପହଞ୍ଚିଛିି କିଛି ଜାଣିନି ସହର କେମିତି କୋଉ ଜାଗାରେ ଏଇଟା ଅଛି କି ନାଇ କୋଉଠି ମିଳିବ କି ନାଇଁ ବାଟ କେତେ ବାଟ କ'ଣ କେତେ ସମୟ ଲାଗିବ କେତେ ଟଙ୍କା ତ ମୁଁ ଜାଣିନଥିଲି ତ ଏଇ କଥା ଯାଇକି ମୋତେ କିଛି ଗାଡ଼ିବାଲାଙ୍କୁ ପଚାରିବାକୁ ପଡ଼ିଲା ତ ସେମାନେ ମନା କଲେ କି ଆମର ସେ ଜାଗାକୁ ଯିବାର ନାହିଁ କିନ୍ତୁ ମୋତେ ତ ଯିବାର ଅଛି ନା କେହି ସେଇଟା ବୁଝେଇ ନାହାନ୍ତି ତ ମୋତେ କିଛି ଲୋକଙ୍କୁ ଦେଖାହେଲେ ତ ସେଠି ଯାଇକି ମୁଁ ପଚାରିଲି ମୁଁ କହିଲି ଭାଇ ଏଇ ଜାଗାକୁ ଯିବା ପାଇଁ ମୋର ଅଛି ଏଇ ଜିନିଷ ମୋର ଦରକାର ଏଇଟା କୋଉଠି ମିଳିବ ଆଉ କେତେ ବାଟ ଯିବାର ଅଛି ଆଉ ସେମାନେ ସେ ଗାଡ଼ି ଏଠୁ ଯାଉଛି କି ନାଇଁ ତ ମୋତେ ପଚାରିବାକୁ ପଡ଼ିଲା ସେମାନେ ବି କହିଲେ କି ଏଇ ଏତିକି ଜାଗା ବାଟ ଅଛି ତ ଏଇ ଗାଡ଼ିର ଅଛି ଏତିକି ପଇସା ନେବେ ତ ସେମାନେ ପଳେଇଲେ ମୋ ପାଖରେ ବି ଏମିତି କେହି ନାହାନ୍ତି କି ଯାଇଁକି ମୋତେ ମୋର ଯାହା ଜରୁରତ ହେଉଛି ସେମାନେ ନେଇଆସିବେ ମୁଁ ସେଠି ଏକୁଟିଆ ମୋର ସାଙ୍ଗମାନେ ବି ନାହାନ୍ତି କି ଏମାନଙ୍କୁ କହିଦେଲେ ସେମାନେ ଯାଇ ନେଇ ଆସିବେ ତ ମୋ ପାଖରେ କେହି ନଥିଲେ ମୋତେ ଏକୁଟିଆ ହିଁ ସବୁ କଥା କରିବାକୁ ପଡ଼ିବ ତ ମୋତେ ଏମିତି ସମସ୍ତଙ୍କୁ ପଚାରି ତ ମୁଁ ଯାଇକି ମୁଁ ଠିକଣାରେ ଯାଇକି ପହଞ୍ଚିଗଲି ତ ସେଠୁ ଆସିକି ଘରେ ରହିଲି